ଆମେ ମୁଁ ମକ ନେଇଥାନ୍ତି ଆଉ ଡ୍ରେସିଙ୍ଗ ଟେବଲ୍ ନେଇଥାନ୍ତି

ଆଉ ଆମେ ମୁଁ ଡ୍ରେସିଙ୍ଗ ଟେବଲ୍ ସେଟ୍ଟି ନେବା ଲାଗି ଚାଁହୁଛି ସେଇଟା କେତେ ଟଙ୍କାରେ ଆପଣ ଦେବେ ମୁଁ ମୁଁ ସାତ ହଜାରର ଯେଉଁ ଅଛି ସେଇଟା କେମିତି ମୁଁ କାଠ ବାଲା ନେବାର ଲାଗି ଚାଁହୁଛି ଆଉ ସେଇଟା ଆଉ ସେଇଟା ଯଦି ତ ଭଲ ନାହିଁ ଆପଣ କେମିତି ଏତିକି ରେଟ୍ରେ କିଣି ଆମକୁ ଦେଉଛନ୍ତି ଆଉ ଟିକିଏ କମ କର ମୁଁ ଟିକିଏ ଆଉ ଟିକିଏ ମୁଁ ଆଉ ଟିକିଏ ଦାମିକିଆ ନେବାକୁ ଚାଁହୁଛି ହେଉ ମୁଁ ନେବାକୁ ଚାଁହୁଛି ହଁ ମୁଁ ଦଶ ତାରିଖ ଭିତରେ ନେବା ଲାଗି ଚାଁହୁଛି

ଆଉ କ'ଣ କ'ଣ ଅଛି

ମୁଁ ଖଟ ନେବା ଲାଗି ଚାଁହୁଛି ହଁ ଖଟଟା କେତେ ସେ ଖଟ ଭଲ ଭଲ ଅଛି ତ ସେ ଏପଟ ସେପଟ ଯେ ସେ ଏଇଟା ପାଇଁ ମୁଁ କେମିତି ଭଲ ପଡ଼ିବ କି ଭଲ ପଡ଼ିବନି ସେଇଟା କେମିତି ଜାଣିବି ମୁଁ ତା ଭିତରେ ସବୁ ଅଛି ହେଉ ମୁଁ ଯିବି ଆଉ ସେ ଖଟ ଦେଖିବି ଦିନେ ଆଉ ଫେରବି ଆପଣ ଯେ ଯେମିତି କହିଲେନି ଭଲ ଡିଜାଇନ୍ ହେଇଛି ଆଉ ତା ଭିତରେ ସବୁ ଲାଗିଛି ମୁଁ ଏ ଖଟଟା ଟିକିଏ ଦେଖି ଦେଖିବି ହେଉ ଆଉ କ'ଣ କ'ଣ ରଖିଛି ବୋଲି କହିଲେ ସେ ଆପଣ କେତେ ଟଙ୍କାରେ ଦେଉଛନ୍ତି ମାତ୍ର ହେତକି ରେଟ୍ ନେଉଛନ୍ତି ଆପଣଙ୍କ ସାମାନ ବୋଧେ ଭଲ ପଡ଼ୁଥିବ ମୁଁ ଆଣିଲେ ଜାଣିପାରିବି ବୁଝିପାରିଲେ ହେଉ ମୁଁ ଚେୟାର୍ ଦେଖୁଛି ଦେଖିବି ଗଲେ ଆଉ ଆଣିବି ହେଉ ମୁଁ ଯାଇ ସେ ଚେୟାର୍ ଟିକିଏ ଦେଖିବି ଯେମିତି ବି ଯାଇ ଟିକିଏ ମୋତେ ଯଦି ଭଲ ଲାଗିବ ସେ ଚେୟାର୍ ମୁଁ ଆଣିବି ହେଉ ମୁଁ ଯିବି ଆପଣଙ୍କ ପାଖକୁ